ମୋର ପ୍ରିୟ ରୋଷେଇ ହେଲା ସବୁ ପନିପରିବା ପକାଇ ଘାଣ୍ଟ ତରକାରୀ କରିବା ସେଥିରେ ସବୁ ପ୍ରକାର ପନିପରିବା ପଡ଼ିଥାଏ ଯେମିତିକି ମାଟିଆଳୁ କନ୍ଦମୂଳ କଦଳୀ ଗାଜର ଅମୃତଭଣ୍ଡା କଖାରୁ ଶିମ୍ବ ସାରୁ ବାଇଗଣ ଆଳୁ ପୋଟଳ ଟମାଟୋ ଇତ୍ୟାଦି ଏସବୁ ପନିପରିବା ପକାଇ ଘାଣ୍ଟ ତରକାରୀ କରିବା ଦ୍ୱାରା ସମସ୍ତେ ଖାଇବା ପାଁଇ ବହୁତ ପସନ୍ଦ କରିଥାନ୍ତି ତା' ସହିତ ସେସବୁ ପନିପରିବାରେ ସବୁ ଭିଟାମିନ୍ ବି ମିଶିଥାଏ ଏବଂ ସେହି ପନିପରିବା ଖାଇବା ଦ୍ଵାରା ସମସ୍ତଙ୍କର ସ୍ଵାସ୍ଥ୍ୟର ଅବସ୍ଥା ବି ଭଲ ଥାଏ କୌଣସି କ୍ଷତିକାରକ ହୋଇନଥାଏ ଏସବୁ ପନିପରିବାର ଭିଟାମିନ୍ ସମସ୍ତଙ୍କ ଦେହକୁ ପ୍ରଚୁର ପରିମାଣରେ ଯୋଗାଇଥାଏ ଏସବୁ ପନିପରିବାର ଘାଣ୍ଟ ତରକାରୀ ଖାଇବା ଦ୍ୱାରା ମଣିଷ ସତେଜ ହୋଇଥାନ୍ତି ଏବଂ ସ୍ୱାସ୍ଥ୍ୟବାନ ମଧ୍ୟ ହୋଇଥାନ୍ତି